ମା ସାରଳା ମିଠା ଦୋକାନ କି କେଉଁ କେଉଁ ମିଠା ଅଛି ମିଠା କେତେ ଲେଖା କେଉଁ ମିଠା କେତେ ଦାମ ଆଉ କେଉଁ ମିଠା ନାହିଁ କି ଆଉ କେଉଁ କେଉଁ ମିଠା ଅଛି ମୋର ତ ରସଗୋଲା ନେବାର ଥିଲା ରସଗୋଲା ନେବାର ଥିଲା କିଲୋ କେତେ ଲେଖା କି ଏତେ ଦାମ୍ ଆଉ ଟିକେ କମ କରନ୍ତୁ ଆମେ ବହୁତ ଗୁଡ଼ିଏ ମିଠା ନେବୁ କିଲୋ କମ ଟିକେ କରନ୍ତୁ ଦଶ କିଲୋ ଦରକାର ହେଉ ଠିକ ଅଛି ଠିକ ରେଟ୍ ଆଉ ଖାଲି ଯେ ଆପଣ ତ ବେଶି ରେଟ୍ କହୁଛନ୍ତି ଆଉ ଟିକେ କମ କରିଲେ ଭଲ ହେନ୍ତା ଆଉ ଟିକେ କାମ କରନ୍ତୁ ଆଉ ଏମିତି କେମିତି ହେବ ଆଉ ଟିକେ କମ କଲେ ଭଲ ହୋଇଥାନ୍ତା ହେଉ ଠିକ ଅଛି ସେ ଦଶ କିଲୋ ଦେଇଦିଅ ରସଗୋଲା ଆଉ ଛେନା ଗଜା ମିଶିକି ଦଶ କିଲୋ ଆଣିଦେବେ ଆଉ ଆସିଲେ ପଇସା ନେଇଯିବେ ହେଉ କୋଡ଼ିଏ ତାରିଖରେ ପଇସା ନେଇଯିବେ ଆଉ ଆଣିଦେବେ ହେଉ ଠିକ ଅଛି ମୁଁ ପଠାଇ ଦେବି ଫୋନ ପେ